ମାଛଚାଷ ମଧ୍ୟ ଏକ କୃଷିଭୀତିକ କାର୍ଯ୍ୟ ଏହି ଚାଷ କରି ଅନେକ ଲୋକ ନିଜର ଓ ପରିବାରର ଭରଣପୋଷଣ କରନ୍ତି ମାଛ ମାନଙ୍କର ସଂଖ୍ୟାରେ ବୃଦ୍ଧି କରିବା ପାଇଁ ଆଜିକାଲି ଅନେକ ପ୍ରକାରର ରାସାୟନିକ ଔଷଧ ଦିଆଯାଉଛି ଯାହାଫଳରେ ମାଛ ମାନଙ୍କର ବୃଦ୍ଧି ହେଉଛି କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ ଏହି ଔଷଧ ଗୁଡ଼ିକ ପାଣିରେ ମିଶିଲେ ଏହା ଜଳପ୍ରଦୂଷଣ କରିଥାଏ ଏହି ଜଳକୁ ପାନ କଲେ ଅନେକ ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଥାଏ ଏହାଦ୍ୱାରା ଆମ ପରିବେଶରେ ଜୀବଜନ୍ତୁଙ୍କ ସଂଖ୍ୟା କମିଯାଏ ଏହି ଜଳକୁ ଆମ୍ଭେ ମାନେ ପିଇଲେ ଆମ ଶରୀର ମଧ୍ୟରେ ଅନେକ ରୋଗ ହୁଏ ଏହାଦ୍ୱାରା ପରିବେଶର ପ୍ରଦୂଷଣ ମଧ୍ୟ ହୋଇଥାଏ ରାସାୟନିକ ଔଷଧ ଖାଉଥିବା ମାଛ ଗୁଡ଼ିକୁ ଆମେ ଖାଇଲେ ଆମର ମଧ୍ୟ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଯାଏ ଅତ୍ୟଧିକ ଔଷଧର ପ୍ରୋୟୋଗରେ ମାଛମାନେ ମଧ୍ୟ ମରିଯାଆନ୍ତି ଏହାଦ୍ୱାରା ଅନେକ ଅଣୁଜୀବ ଆଦି ଭଲ ଜଳରେ ମିଶି ଏହାକୁ ପ୍ରଦୂଷିତ କରାଇଥାନ୍ତି ଏହାର କୁପ୍ରଭାବ ଆମ ପରିବେଶ ଉପରେ ପଡ଼ିଥାଏ